ଆମ ଅଞ୍ଚଳରେ ଆମ ଜେଜେମାମାନେ ନିଜ ପିଲାମାନଙ୍କ ପାଇଁ ସ୍ଵିଟର୍ ନିଜ ହାତରେ ବୁଣିଥାନ୍ତି ସେ ପୁଅ ପିନ୍ଧିଲା ପରେ ବି ବହୁତ ସୁବିଧା ଲାଗିଥାଏ ପିନ୍ଧିବା ପାଇଁ ଆଉ ଆମ ପୂର୍ବ କାଳରେ ଆମ ଜେଜେମାନେ ଜେଜେବାପାମାନେ ସେମାନେ ନିଜ ହାତରେ ବୁଣା ଆଣି ଖଟ ମଧ୍ୟ ବୁଣିଥାନ୍ତି ଖଟ ବେତା ଟୋକେଇ ମଧ୍ୟ ବୁଣିଥାନ୍ତି ତ ସେଇମାନେ ସେଥିରେ ବୁଣିବା ଦ୍ୱାରା ସେଥିରେ ଜିନିଷପତ୍ର ବି ନେବା ଆଣିବା କରିଥାନ୍ତି ଯେପରି ପିପିଲିରେ ଚାନ୍ଦୁଆ ମଧ୍ୟ ଲୋକମାନେ ବହୁତ ସୁନ୍ଦର ଭାବରେ ହାତରେ ବୁଣିଥାନ୍ତି ସେକୁ ଆଣି ତା'କୁ ଲୋକମାନେ ଆଣି ତା'କୁ ଦେଖିବା ପାଇଁ ବି ବହୁତ ସୁନ୍ଦର ଲାଗିଥାଏ ଘରେ ଘରମାନଙ୍କରେ ଲୋକମାନେ ଆଣି ତା'କୁ ଟାଙ୍ଗିଥାନ୍ତି ସେକୁ ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର ଲାଗିଥାଏ ଯାହାଦ୍ୱାରା ଦେଖିଲେ ବି ଲୋକମାନେ କୁହନ୍ତି କି ହଁ ବହୁତ ସୁନ୍ଦର ହେଇଛି ବୋଲି ଜେଜେମାମାନେ ଓ ଲୋକମାନେ ଆମର ଅଞ୍ଚଳରେ ବୁଣିବା ବୁଣାବୁଣି ବୁଣିବା ଜିନିଷ ବି ମଧ୍ୟ ପ୍ରସ୍ତୁତ କରିଥାନ୍ତି ବୁଣା କିଣିକି ଆଣି